ମଧ୍ୟାହ୍ନ ଭୋଜନରେ ଭାତ୍ ଡାଲ୍ ଶାଗ୍ ସବ୍ଜି ତରକାରୀ ବନାସୁଁ ରାତି ଆମ ରୁଟି ରୁଟି ତରକୀରୀ ଭାତ୍ ଟିକେ ବି ରାନ୍ଧି ନେସୁଁ ଭାତ୍ ବି ଟିକେ ରାନ୍ଧି ନେସୁଁ ଆଉ ତରକାରୀ ବି ରାନ୍ଧ୍ସୁଁ ରାତି ବି ଡାଲ୍ ବି ରାନ୍ଧ୍ସୁଁ ଭାତ୍ ଡାଲ୍ ଆଉ ତରକାରୀ ଆଉ ରୁଟି ବନାସୁଁ ଆଉ ଆଉ ତା'ପରେ ତ ରୁଟି ବନେଇ କରି ଡାକ୍ ତେ ରୁଟି ବନାସୁଁ ଆଉ କିଛି ଗୁରସ୍ ଟିକେ ବି ଗରମ କରି ନେସୁଁ ଚାହା ବି ଟିକେ ବନାସୁଁ ଆଉ ଆଉ ରୁଟି ଗୁରସ୍ ସାଙ୍ଗେ ବି ରୁଟି ପରଠା ଖାଇ ନେସୁଁ ଆଉ ରାତି ଭାତ୍ ଡାଲ୍ ବି ଖାଇ ନେସୁଁ ସବୁ ଟିକେ ଟିକେ ଖାଇ ନେସୁଁ ଭଲି ଲାଗ୍ସି ଆମକୁ ଆଉ କ'ଣ ଆଉ ରାତି ତ ବେଶୀ ଖାଉ ନା ହୁଏ ରୁଟି ତରକାରୀ ଟିକେ ଖାଇ କରି ଗୁରସ୍ ଟିକେ ପିଇ ନେଲେ ବି ଭଲ ଭଲ୍ ଲାଗ୍ସି ଆଉ ସେଥି ଲାଗି ଆମେ ରୁଟି ତରକାରୀ ଖାଇ ନେସୁଁ